ହଁ ମୁଇଁ ଜମାଟୋରୁ ଚିକେନ୍ ବିରିୟାନି ମଟନ୍ ବିରିୟାନି ଆର୍ ପିଜ୍ଜା ଆର୍ ବର୍ଗର୍ ଅର୍ଡ଼ର୍ କରିଥିଲି ସେଥିରେନ ମତେ ପିଜ୍ଜା ଆରୁ ଚିକେନ୍ ବିରିୟାନୀ ଭୁଲ୍ରେ ଅର୍ଡ଼ର୍ ହେଇଯାଇଥିଲା ସେଥିର୍ଲାଗି ମୁଇଁ ସେଟାକେ ଦର୍କାର୍ନାଇନ ସେ ଜାଗାର ନ ମୁଇଁ ଆର ଅଲ୍ଗା ଅଲ୍ଗା ଜିନିଷ୍ କେତେଟା ଏଡ଼୍ କର୍ବାର୍ ଅଛେ ସେଟା ହଉଛେ ଚିକେନ୍ କୁକୁଡ଼ା ଆର୍ ତମର୍ ଚିକେନ୍ କରି

ଗୁଡ଼ିକୁ ଇ ଜିନିଷ୍ମନେ ମୁଇଁ ଅର୍ଡର୍ କରିଚେଁ ସେଟା ମୋର୍ ଭୁଲ୍ରେ ଅର୍ଡ଼ର୍ ହେଇଯାଇଥିଲା ମତେ ସେଟା ଦର୍କାର୍ ନାଇଁ ଅର୍ଡ଼ର୍ କଲା ବେଲ୍କେ ମୋର୍ ଗଲ୍ତି ହେଇଯାଇଥିଲା ସେଥିର୍ଲାଗି ମୁଇଁ ଇଟା ଫୋନ୍ କରିକିରି ଆପଣ୍କେ ଜଣଉଛେଁ ଭୁଲ୍ରେ ଅର୍ଡ଼ର୍ ହେଇଯାଇଥିଲା ସେ ଦୁଇଟାକେ କାଟିଦେବେ ଆରୁ ସେନ ଦୁଇଟା ଆଡ଼୍ କରିଦେବେ ଯେନ୍ଟା କରିଥିଲି ଏବେ

ସେତ୍କି ମୁଇଁ ଆପଣ୍କେ କହେବାର୍ ଥିଲା ଆରୁ ଗଲ୍ତିରେ ମୁଇଁ ସେଟା ଅର୍ଡ଼ର୍ କରିଦେଇଥିଲି ସେଥିର୍ଲାଗି ଆପଣ୍ ମତେ ଟିକେ ହେଲ୍ପ୍ କର୍ବେ ହେଲ୍ପ କରି ଆମର୍ ଏତ୍କି ଜଣାବାର୍ ଆପଣ୍ ଯେ